ମୁଁ ଫ୍ଲିପ୍କାର୍ଟ୍ ମାଧ୍ୟମରେ କେତୋଟି ଜିନିଷ ଅର୍ଡ଼ର୍ କରିଥିଲି କିନ୍ତୁ ସେ ମଧ୍ୟରୁ ମୋତେ କେତୋଟି ଜିନିଷ ମିଳିଛି ଓ କେତୋଟି ନିଖୋଜ ଅଛି ମୁଁ ଫ୍ଲିପ୍କାର୍ଟ୍ ମାଧ୍ୟମରେ ଦୁଇଟି ପ୍ୟାଣ୍ଟ୍ ଓ ଦୁଇଟି ସାର୍ଟ୍ ଏବଂ ତା ସହିତ ମୋବାଇଲ୍ କଭର୍ ଦୁଇଟି ସେଣ୍ଟ୍ ଓ ଗୋଟିଏ ଚେନ୍ ଅର୍ଡ଼ର୍ କରିଥିଲି କିନ୍ତୁ ମୋ ପାଖରୁ କେବଳ ପ୍ୟାଣ୍ଟ୍ ଓ ସାର୍ଟ୍ ହିଁ ଆସିଛିି ବାକି ସବୁ ଜିନିଷଟି ନିଖୋଜ ହୋଇଛି ମୁଁ ତାକୁ ପ୍ରାପ୍ତ କରିନାହିଁ ସେଥିପାଇଁ ମୁଁ ଡେଲିଭରି କରି ଆସିଥିବା ଯୋଉଁ ବ୍ୟକ୍ତିକୁ ଅଭିଯୋଗ କରି ଜଣାଇଛି କି ମୁଁ ମୋର ଯେଉଁ ଜିନିଷଗୁଡ଼ିକ ଅର୍ଡ଼ର୍ ଦେଇଥିଲି ସେଗୁଡ଼ିକ ମୋ ପାଖକୁ ଆସିନାହିଁ ସେ ଡେଲିଭରି ବଏ ମୋ ମାଧ୍ୟମରେ କମ୍ପାନୀକୁ ଅର୍ଡ଼ର୍ ବିଷୟରେ ଓ ମୁଁ ହଜିଯାଇଥିବା ଜିନିଷ ବିଷୟରେ ସେ କହିଛି